ଇତିହାସରେ ବହୁତ ଭେଦଭାବ ଥିଲା ନାରୀମାନେ ଯେପରି ବାହା ହେଲା ପରେ ଘରୁ ଆଉ କୁଆଡ଼େ ଯାଉନଥିଲେ ଜାତି ମଧ୍ୟରେ ବହୁତ କିଛି ଭେଦଭାବ ଥିଲା ଏବେ ମଧ୍ୟ ସେହି ଭେଦଭାବ